ଆମ ଗାଁ ଠାରୁ ଓଡ଼ିଶା ସବୁ ଦେଶ ସାରା ସବୁ ସବୁ ସମସ୍ୟାର ସମ୍ମୁଖୀନ ହେଇଛନ୍ତି ଆମ ଗାଁରେ ଘର ଯଦି କାହାର ପାଇବା ଯୋଗ୍ୟ ସିଏ ଘର ପାଉନି ଆଉ ରାସ୍ତାଘାଟ ମାନେ ଏତେ ଖରାପ ମାନେ ଯିବା ଆସିବା ଟୋଟାଲି ଗାଡ଼ି ଯିବା ଆସିବା ହଉନି ଆଉ ମାନେ ହଁ ହସ୍ପିଟାଲକୁ ନେବା ପାଇଁ ମାନେ ଗାଡ଼ି ବି ଯାଉନି ରାସ୍ତା ଏତେ ଖରାପ ଆଉ ଏଇ ଯେଉଁ ବାହାରକୁ ଧର ଯିବା ଆସିବା ପାଇଁ ସେ ଭାରତ ବାହାରକୁ ଧର ଯିବା ଆସିବା ପାଇଁ ସେଇଟା ବି ଆମର ଟିକେ ଅସୁବିଧା ହେଉଛି ଆଉ ସେଥିପାଇଁ ମାନେ ଆମେ ସବୁ ଅସୁବିଧାର ସମ୍ମୁଖୀନ ହେଉଛୁ ଏମିତିକି ଜାଗା ଅଛି ଯେଉଁଠି ମାନେ ରାସ୍ତା ନାହିଁ ମାନେ ଖଟରେ ବୋହିକି ଅଣା ହେଉଛି ଆଣିକି ମାନେ ଦୁଇ ତିନି କିଲୋମିଟର ଦୂରରେ ସେଠୁ ରୋଡ଼୍ରୁ ମାନେ ହସ୍ପିଟାଲକୁ ନେବା ଆଣିବା କରାହେଉଛି ଏଇ ରକମ ସବୁ ମାନେ ଅସୁବିଧାର ସମ୍ମୁଖୀନ ହେଉଛି ଆମେ କେଉଁଠି ଆମର ସ୍କୁଲ ପାଖରେ ନାହିଁ ସେଠି ସ୍କୁଲକୁ ପିଲାଛୁଆ ସବୁ ଯିବାକୁ ମାନେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଆଉ ପାଣି ପିଇବା ପାଣି ସେ ବି ମାନେ ମିଳୁନି ଆଉ ଆମର ଯେଉଁ ରାସ୍ତାଘାଟ ତ ସେ ତ ଯାହା ହେଇଛି ହେଇଛି ସେ ତ କହିବା କଥା ନୁହେଁ ମାନେ ଗାଡ଼ି ମଟର ବି ମାନେ ଯିବା ଆସିବା ହେଇପାରୁନି ଆଉ ଆମ ଗାଁକୁ ତ ସେଇ ବସ୍ ଯଦି ଆସିଥାନ୍ତା ତା'ହେଲେ ଭଲ ହେଇଥାନ୍ତା ଯିବା ଆସିବା ପାଇଁ ଆଉ ସେଇକା ସବୁ ସୁବିଧା ହେଇଥାନ୍ତା ତା'ହେଲେ ଆଉ ଆମର କୌଣସି ଅସୁବିଧା ହେଇନଥାନ୍ତା ସରକାର ହଁ ସରକାର ଯଦି ସେଇଟା ଟିକେ ଧ୍ୟାନ ଦେଇଥାନ୍ତେ ତା'ହେଲେ ଭଲ ହୁଅନ୍ତା ଆଉ ସେଥିପାଇଁ ଲୋକମାନେ ସବୁ ସୁବିଧା ସୁଯୋଗ ନିହାତି କରିଥାନ୍ତେ